ସାଧାରଣତଃ ଆମ ଅଞ୍ଚଳରେ ବିଭିନ୍ନ ପ୍ରକାର କମୋଡ଼ିଟି ବା ବିଭିନ୍ନ ପ୍ରକାର ବଜାର ହାଟରେ ଯେଉଁ ମାର୍କେଟିଂ ଗୁଡ଼ାକ ହୋଇଥାଏ ତାହା ସାଧାରଣତଃ ବିଭିନ୍ନ ପ୍ରକାର ଟିଭି ବିଜ୍ଞାପନ ଆଉ ତା ସହିତ ପେପର ବିଜ୍ଞାପନ ସୋସିଆଲ ମିଡ଼ିଆ କିମ୍ବା ଅଧିକାଂଶ ଜିନିଷ ମଧ୍ୟ ଆମେ କୌଣସି ଲୁକ ମାଧ୍ୟମକୁ କିଛି ପଇସା ଦେଲେ ସେମାନେ ମଧ୍ୟ ଡୋର ଟୁ ଡୋର ବୁଲି ଲୋକମାନଙ୍କ ପାଖରେ ସବୁଦିନ ତଥ୍ୟକୁ ପହଞ୍ଚାଇ ଥାନ୍ତି ଏବଂ ପହଞ୍ଚିଲା ପରେ ସେ ସବୁ ଜିନିଷର ତଥ୍ୟ ଜାଣିଥାନ୍ତି ଜାଣିଲା ପରେ ସେ ଜିନିଷ କିଣିବାକୁ ଆଗ୍ରହ ପ୍ରକାଶ କରନ୍ତି ଓ ଆସିଥାନ୍ତି ମଧ୍ୟ